ଓଡ଼ିଆରେ ବହୁ ପ୍ରକାର ଖଣ୍ଡ ବାକ୍ୟ ରୁଢ଼ି ଲୋକବାଣୀ ମଧ୍ୟ ରହିଅଛି ତାହା ଆଗରୁ ଗ୍ରାମାଞ୍ଚଳରେ ବହୁଳ ଭାବରେ ପ୍ରଚଳିତ ହେଉଥିଲା ମୁଁ ଗୋଟିଏ ଓଡ଼ିଆ ଭାବେ ନିଜକୁ ଗର୍ବିତ ଅନୁଭବ କରେ କାରଣ ଓଡ଼ିଆ ଆମ ମାତୃଭାଷା ସେଥିରେ ଆମକୁ ଅନେକ କିଛି ଶିଖିବାକୁ ମିଳିଥାଏ ଓଡ଼ିଆ ଭାଷାରେ ତାର କୂଳ ପୌରାଣିକ କଥା ପୁରାଣ କଳା ସଂସ୍କୃତି ପରମ୍ପରା ଇତ୍ୟାଦି ଲୁଚି ରହିଅଛି